ଏହା ଦେଖିବାକୁ ବହୁତ ସୁନ୍ଦର ଲାଗେ ସବୁଠାରୁ ପ୍ରିୟ ହେଉଛି ବେଳାଭୂମି ସେଠାରେ ବାଲିରେ ବସି ସାଙ୍ଗମାନଙ୍କ ସହ ସମୟ ବିତେଇବାକୁ ଭଲ ଲାଗେ ଏବଂ ସାଙ୍ଗମାନଙ୍କ ସହ ଗପସପ ହେବା ପାଇଁ କିଛି ସମୟ ବିତେଇବା ହେଉଛି ଜରୁରୀ ସେଠାରେ ମଧ୍ୟ ସୂର୍ଯ୍ୟାସ୍ତ ହେଲାବେଳେ ବହୁତ ସୁନ୍ଦର ଦେଖାଯାଏ ଏବଂ ଅତି ପାଖରୁ ଆମେ ସୂର୍ଯ୍ୟାସ୍ତ ହେବାର ଦେଖିପାରିଥାଉ